ହ୍ୟାଲୋ ଆଜ୍ଞା ଆମେ ଚିକେନ୍ ନେବାକୁ ଚାହୁଁଛୁ ଆଉ କ'ଣ ବିକୁଛନ୍ତି ଆଜ୍ଞା ଆମର ଟିକେ ଭୋଜି ଭୋଜିଟେ ଥିଲା ତ ସେଥିପାଇଁ ମଟନ ବି ଦରକାର ଅଛି ନହେଲେ ମଟନ ହେଲେ ବି ଚଳିବ

ଆଠଶହ ଆଜ୍ଞା ଜାଣିଛୁ ତ ସେଥିପାଇଁ ଆମ ହଁ କଟକରୁ ଆଜ୍ଞା ଆମର କୁଇଣ୍ଟାଲ ତିରିଶ କିଲୋ ଖଣ୍ଡେ ଦରକାର ମଟନ ଆଉ ଏତେ ରେଟ୍ ଅଛି ଦେଖିକି ନା ଆମକୁ ଟିକେ ଶସ୍ତାରେ ଦିଅନ୍ତୁ ଆଜ୍ଞା ଏତେ ନବୁ ଟିକେ କମ୍ କରିବେନି ଆଜ୍ଞା ଆଉ ମାଛଟା କେତେ ଅଛି ଆମର ମାଛ ବି କୁଇଣ୍ଟାଲ ଖଣ୍ଡେ ଦରକାର ମଟନ କୁଇଣ୍ଟାଲ ତିରିଶ କିଲୋ ଖଣ୍ଡେ ଦରକାର ଆଉ ଟିକେ ଦେଖିକି ଆମର ପଚିଶ ତାରିଖକୁ ଦରକାର ଆଜ୍ଞା ଯାହା କିଛି ଆମକୁ ଚେଷ୍ଟା କରିକି ଦେବେ ଆମର ଗୋଟେ

ମୁଁ